ଶୀରାମ ହୋଟେଲ୍ରୁ ଖାଇବା ଅର୍ଡ଼ର୍ କରିଥିଲି ମୋ ପରିବାର ଲୋକ ସମସ୍ତେ ଖାଇ ଖୁସି ହେଲେ ମୁଁ ବି ଖାଇ ଖୁସି ହେଲି ତା'ର ଟେଷ୍ଟ୍ଟା ବହୁତ ଭଲ ଥିଲା